ମାଛ ଧରାକୁ ବୃଦ୍ଧି ଭାବରେ ଭଲ ଉପାୟ ହେଉଛି ପୋଖରୀ ପାଖରେ କୃଷି କୃଷି ଚାଷ କରିବା ଚାଷର ଜଳସେଚନ ଦ୍ୱାରା ଧୀରେ ଧୀରେ ପାଣି କମିଯିବ ତାହାଦ୍ୱାରା ଅନେକ ମାଛ ଭଲ ଭାବରେ ଧରିପାରିବା ସାଧାରଣ ଭାବରେ ଏହି କାର୍ଯ୍ୟ ସରକାରଙ୍କ ଦ୍ୱାରା ଅନେକ ପ୍ରଦାନ କରାଯାଇଥିଲା ପୋଖରୀ ଜମିରେ ପଖୋରୀ ଖୋଳି ସେଇଠି ମାଛ ଚାଷ କରି ଫସଲରେ ଜଳସେଚନ ପରେ ସେଇ ମାଛକୁ ଧରି ବିକ୍ରୟ କରୁଥିଲେ ଏବଂ ଏହି ପ୍ରକ୍ରିୟା ଅନେକ ସହଜ ଭାବରେ ପ୍ରରିଗଣିତ ହେଉଛି ଏହାଦ୍ୱାରା ଅନେକ ଅନେକ ଚାଷୀମାନେ ଉପକୃତ ହେଉଛନ୍ତି ଜଳସେଚନରେ ଏବଂ ମତ୍ସ୍ୟ ଚାଷ ଚାଷରେ ସାଧାରଣ ଭାବରେ ଏହି ଚାଷ ଦୁଇ ପ୍ରକାର ଚାଷ ଅନେକ ଅନେକ ଜାଗାରେ ସରକାର ଉପଲବ୍ଧ କରେଇଛନ୍ତି ଏହାଦ୍ୱାରା ସେ ଚାଷମାନେ ଫସଲରେ ଉପକୃତ ନହେଲେ ମାଛରେ ଉପକୃତ ହେବେ ଆଉ ମାଛ ଭଲ ଭାବରେ ଧରି ପାରିବେ ତେଣୁ ଏହି ସରକାରଙ୍କର ଏହି ଯୋଜନା ଅନେକ ଜାଗାରେ ଅନେକ ଓଡ଼ିଶାରେ ସାଧାରଣ ଓଡ଼ିଶାରେ ଅନେକ ଉପଲବ୍ଧ ହେଉଛି ଏବଂ ଉପକୃତ ମଧ୍ୟ ହୋଇଛି